ହ୍ୟାଲୋ ହଁ ଭାଇ ନମସ୍କାର ଆପଣ ମନୋଜ ଟ୍ରାନ୍ସଫର ଏଜେନ୍ସି ଫୁଲବାଣୀରୁ କହୁଥିଲେ ହଁ ହଁ ହଁ ହଁ ମୁଁ ବଇଲୋଚନ ମଲ୍ଲିକ ଖଜୁରୀପଡ଼ାରୁ କହୁଥିଲି ହଁ କହୁଥିଲି କ'ଣ କି ଆପଣଙ୍କ ପାଖରୁ ମୁଁ ଯେଉଁ ନେଇଥିଲି ଗାଡ଼ି ଯେଉଁ ଦେଇଥିଲେ ଦୁଇ ଦିନ ପୂର୍ବରୁ ମୁଁ କଁ ଆପଣଙ୍କ ପାଖରୁ ନେଇଥିଲି କାରଣ ତିନ ଦିନ ଖଣ୍ଡେ ମୁଁ ଭିଜିଟରେ ଯିବା ପାଇଁ ନେଇଥିଲି ତାପରେ ଆପଣ ଏଥର ପୁରା ପୁରା ବକବାସ୍ ଗାଡ଼ି ଦେଇଥିଲେ ବକବାସ୍ ବୋଇଲେ କ'ଣ କି ମାନେ ଯେଉଁଟାକି ଲାଇଟ ବି ଠିକସେ ଜଳୁନଥିଲା ହର୍ଣ୍ଣ ବି ଠିକସେ ବାଜୁନଥିଲା ଆଉ ମାନେ ଯେଉଁ ଟାୟାର ଇଏ ଗୁଡ଼ା ଲାଗିଥିଲା ପୁରା ଦୁର୍ବଳ ପୁରୁଣା ଟାୟାର ଲାଗିଥିଲା ମାନେ ବାଟରେ ଗୋଟିଏ ଥର ପ୍ୟାଚ ବି ହେଲା ହଁ ନାଇଁ ଆପଣ କହୁଛନ୍ତି ନା ଠିକ ଗାଡ଼ି ଅଛି କିନ୍ତୁ ଆଗରୁ ମୁଁ ଆଣିଥିଲି ଗାଡ଼ି ଆପଣଙ୍କ ପାଖରୁ ମାନେ କୌଣସି ପ୍ରକାର ହଇରାଣ ହୋଇନଥିଲି ତେଣୁକରି ଏଥର ଆଣିଲି ସେ ବିଶ୍ୱାସରେ ଯେ ନା ମୁଁ ଚେକ ବି କଲି ନାହିଁ ଚେକ ଆଉ କଣ କରିଥାନ୍ତି ଯେଉଁ ଜିନିଷ ଯେହେତୁ ଏବେ ଆପଣ ପାଖରୁ ଯେହେତୁ ପୂର୍ବରୁ ଆଣିଥିଲି ମୁଁ ଭଲଭାବେ ଦେଇଥିଲେ ଭଲ ଗାଡ଼ି ଦେଇଥିଲେ ଅସୁବିଧା ହୋଇନଥିଲା ନିଜକୁ ସାଟିସଫାଏ ବି ଲାଗିଥିଲା ବୁଲିକି ଆରାମ ସେ ମୁଁ ଆସିଥିଲି ଗୋଟିଏ ମାନେ କେଉଁଠି ବି ହଇରାଣ ହୋଇନଥିଲି ପୁରା ଫ୍ୟାମିଲି ଆମେ ଯାଇକି ପୁରା ଭଲ ଭାବରେ ବୁଲିକି ଆସିଲୁ ସେ ବିଷୟରେ ମାନେ ବିଶ୍ୱାସ କରିକି ଅନ୍ଧ ଭଳିଆ ମୁଁ ଆଖି ବୁଜିକି ନାହିଁ ଭାଇ ତ ଭଲ ଦେଉଛନ୍ତି ଆଉ କିଛି ଅସୁବିଧା ହେବନି ବୋଲି ମୁଁ ଆଖି ବୁଜିକି ମାନେ ନେବାଟା ଆପଣଙ୍କ ପାଖରୁ ଗାଡ଼ି ଆଉ ଯଦି ଏମିତି ଯଦି ଆପଣ ସେ ମାନେ ଥରେ ଦେଲା ପରେ ଦ୍ୱିତୀୟଥର ଯଦି ଏମିତି ହଇରାଣ କରିବେ ବୋଲି କେମିତି ଭଲ ହେବ ନା ଯଦି ଆପଣ ଯଦି ବୁଝିବେ ନାହିଁ କେମିତି ହେବ ତାହେଲେ ଏବେ ଆଉ ଦେଖନ୍ତୁ ଯଦି ମାନେ ଆପଣଙ୍କୁ ବିଶ୍ୱାସ କରିକି ଯଦି ଆମେ ହଇରାଣ ହେବୁ ତାହେଲେ ଆପଣଙ୍କ ପାଖକୁ ଆଉ ଆସିବା ପାଇଁ କଣ ଇଛା ଡାକିବ ହଁ ତେଣୁକରି ଯଦି ଇଛା ମାନେ କ'ଣ କରିବା ଯଦି ମାନେ ଯଦି ହଇରାଣ ହେଲି କ'ଣ ଆପଣ କ'ଣ ମାନେ କହୁଛନ୍ତି କୁହନ୍ତୁ ଆପଣ ଯଦି ନ କହିଲେ କେମିତି ହେବ ଆଉ କିଛି ତ ସଲ୍ୟୁସନ୍ ଦେବାର ଅଛି ନା କାରଣ ମୁଁ ହଇରାଣ ହେଲି ତା'ପରେ ତ ଯାହା ହେଲେ ତ କିଛି ତ ଗୋଟିଏ ଜିନିଷ ଇଏ ମାନେ ସଲ୍ୟୁସନ୍ କରିବେ ନା ଯାହା ହେଲେ ବି ମତାମତ ଦେବେ ବା କିଛି ବି କମ୍ପନସେସନ୍ ତ ଦେବେ ନା କମ୍ପନସେସନ୍ ନ ଦେଲେ କେମିତି ହେବ ହଁ ହଁ ହଁ ହ ହେଉ ଠିକ ଅଛି ଯାହା ବି ହେଉ ଦେଖନ୍ତୁ କିଛି ତ ଗୋଟିଏ କମ୍ପନସେସନ୍ କରନ୍ତୁ ନହେଲେ ଆଉ ମୁଁ ଏତେ ହଇରାଣ ହେଲି ଏକ୍ସଟ୍ରା ଫୁଣି ଚାରଜେସ ଲାଗିଲା ଆଉ ଲାଭ କ'ଣ ମୋର ଯେଉଁଟାକି ଆପଣଙ୍କ ପାଇଁ ଓଲଟା ମୁଁ ସହଯୋଗ କଲି ଯେଉଁଟା ଆପଣ ନିଜେ ଖର୍ଚ୍ଚ କରି କରିଥାନ୍ତେ ମୁଁ ନିଜେ ସେଇଟା ଏକ୍ସଟ୍ରା ମାନେ ମୋର ଚାରଜେସ ଦେଇକି ମୁଁ ସେଇଟା କାମ କଲି ଆଚ୍ଛା ହ ହେଉ ଠିକ ଅଛି